ଅନ୍ୟ ଦେଶ ସହ ତୁଳନା କଲେ ତ ଭାରତର ଶିକ୍ଷାଗତ କହିବାକୁ ଗଲେ ବହୁତ କମ୍ କାରଣ ଆମର ଭାରତରେ ଆଧୁନିକଟାଏ ଆଧୁନିକ ହିସାବରେ ଶିକ୍ଷାଗତ ଚାଲିଛି କାରଣ ଆମର ଗାଁ ଗହଳିମାନଙ୍କୁ ଯେହେତୁ ପିଲା ଅଛନ୍ତି ବାକି ସ୍କୁଲ୍ ବି ଭଲ ନାଇଁ ସାର୍ମାନେ ବି ନାହାନ୍ତି ଯେମିତିକି ଆଧୁନିକ ହିସାବରେ ଯେମିତି ପାଠ ପଢ଼ୁଥିଲେ ସେଇଭଳିଆ ହିଁ ପାଠ ପଢ଼ୁଛନ୍ତି ବହୁତ ଅଭାବ ବି ଅଛି ଆମକୁ ସ୍ମାର୍ଟ୍ ରୁମ୍ ଦରକାର ସ୍ମାର୍ଟ୍ ବ୍ଲାକ୍ ବୋଡ଼୍ ଦରକାର ଯେହେତୁ ପିଲାମାନେ ଆଗକୁ ଉନ୍ନତି କରିପାରିବେ ସେଇ ହିସାବରେ ତ ଉନ୍ନତି ନାହିଁ ଆମ ଭାରତରେ ଅନ୍ୟ ଦେଶରେ ଦେଖନ୍ତୁ ପିଲାମାନଙ୍କୁ ବହୁତ ସୁବିଧା ସୁଯୋଗ ଅଛି ସେମାନେ ବହୁତ ଆଗକୁ ମଧ୍ୟ ଯାଇପାରୁଛନ୍ତି ଆଗୁକୁ ମଧ୍ୟ ପାଠପଢ଼ି ଥାଉଛନ୍ତି ମାନେ ଟିଚର୍ସ ବି ଅଛନ୍ତି ସେମତି ତାଙ୍କୁ ପଢ଼େଇବା ପାଇଁ ଅନ୍ୟ ଦେଶ କହିବାକୁ ଗଲେ ତ ଆମ ଭାରତରେ ବହୁତ କମ୍ ବହୁତ ଅଭାବ ଅଛି ବହୁତ ଅଭାବ ଅଛି କାରଣ ପିଲାମାନେ ଠିକ୍ ସମୟରେ ପାଠ ପଢ଼ି ପାରୁ ନାହାନ୍ତି ସେଇ ସମୟରେ ଯେମତି ପାଠପଢ଼ିବା ଯେମତି ଶିଖେଇବେ ଯାହାଦ୍ୱାରା ତାଙ୍କର ବୃଦ୍ଧି ହେବ ସେ ସୁବିଧା ଠାରୁ ତାଙ୍କେ ମୁକ୍ତ